ମୁଁ ଗ୍ରୀଷ୍ମ ଋତୁରେ ବହୁତ ମଜା କରେ ଏହି ଋତୁରେ ଆମେ ସାଙ୍ଗମାନେ ସାଙ୍ଗମାନଙ୍କ ସହିତ ବହୁତ ଗରମ ହୋଇଥିବାରୁ ସମସ୍ତେ ମିଶି ଆମେ ଆମ ଗ୍ରାମ ପାଖରେ ଥିବା ଜଙ୍ଗଲକୁ ଯାଇଥାଉ ସେଠାରେ ଗଛ ଛାଇରେ ଭୋଜି କରି ଖାଇଥାଉ ଏହି ଋତୁରେ ବି ଆମ୍ବ ଆସିଥାଏ ଏବଂ ସେଗୁଡ଼ିକୁ ମଧ୍ୟ ସମସ୍ତେ ଖୁସିର ସହିତ ଖାଇଥାଉ ଏହି ଋତୁରେ ବଡ଼ି ପାମ୍ପଡ଼ ସବୁ ଘରମାନଙ୍କରେ ଶୁଖାଯାଏ ବର୍ଷା ଋତୁରେ ବହୁତ ବର୍ଷା ହୋଇଥାଏ ଏହି ଋତୁ ବି ବହୁତ ଖୁସି ଲାଗିଥାଏ ବିଲ କାମ ବି ହୋଇଥାଏ ଏହି ଋତୁରେ ଚଣା ଭଜା ମୁଗ ଭଜା ଖାଇବାକୁ ଭଲ ଲାଗେ ଶୀତ ଋତୁରେ ବହୁତ ଶୀତ ହୋଇଥାଏ ସମସ୍ତେ ଶୀତ ବସ୍ତ୍ର ବ୍ୟବହାର କରନ୍ତି ଏହିପରି ମୋତେ ସବୁ ଋତୁ ଭଲ ଲାଗିଥାଏ